ଆପଣ ଘର କ'ଣ ଖରାପ ଥିଲା କି ପାଣି କାମ

ହଁ ହେଇଟା ତ ନୂଆ ବସାଇଥିଲେ ପୁରୁଣା ଥିଲା ହଁ କରିପାରିବୁ ଆମେ ମିସ୍ତ୍ରୀ ଆଉ କରି ପାରିବୁନୁ ହଁ ବର୍ତ୍ତମାନ କହିଲେ ଯିବିହେରି ଆଉ

ନାଇଁ ଦେଖିବାକୁ ପଡ଼ିବ ନା ଆପଣଙ୍କର କ'ଣ ସବୁ ହେଇଛି

ହଁ ଆଚ୍ଛା ଠିକ୍ ଅଛି ମୁଁ ଦେଖିବି ଯେ ଆପଣଙ୍କର ଦେଖିଥେଲେ କି କି ଆପଣଙ୍କର ସେଇଟା ବହୁତ୍ ପୁରୁଣା ହେଲାଣି ସବୁଯାକ ଚେଞ୍ଜ ହେବ କି ଟାଙ୍କି ଲିକେଜ୍ କରିଛି କ'ଣ ଦେଖିବାକୁ ପଡ଼ିବନା ଆଗ

ହଁ ଆଡ଼୍ରେସ୍ କହୁନାହାଁନ୍ତି ଦକ୍ଷିଣୀ ବରପଦା ଆଉ ଘର କା ନା କହୁନାହାନ୍ତି ଆଚ୍ଛା ଆଚ୍ଛା ହଉ ଆଉ ପ୍ଲଟ୍ ନମ୍ବର କେତେ ହଉ ଏଇ ନମ୍ବରରେ କଣ୍ଟାକ୍ଟ କରିବେ ନାହିଁ ନାହିଁ ଆପଣଙ୍କ ନମ୍ବରଟା ଦେଇ ଦିଅନ୍ତୁ ଡାକି ଦିଅନ୍ତୁ ଆଚ୍ଛା ହଉ ଠିକ୍ ଅଛି ଆଉ ଆପଣଙ୍କ ପାଇପ୍ ଫାଇପ ଯାହା ଆସିବ ସେଇଟା ନୂଆ ପଡ଼ିବ ଆପଣ ସେଇଟା ଆଣିବେ ହଉ ଲିଷ୍ଟ ଦେଇଦେବି ଆଉ ତାକୁ କିଣିକି ଆଣିବେ ଆଉ ଆଉ ସେଇଟା ଦୋ ତାଲା ନା ଫାଷ୍ଟ ତାଲାରେ ଅଛି ଦୋ ତାଲା ଫାଷ୍ଟ ଇଏରେ ଅଛି ଟାଙ୍କିଟା ଦୋ ତାଲାରେ ଫାଷ୍ଟ ଇଏରେ ଅଛି ହଁ ସେ କେତେ ବର୍ଷର ପୁରୁଣା ହେଲାଣି ସିଏ କାମ ତିରିଶି ବର୍ଷ ହେଲେ ଆପଣଙ୍କର ସବୁ ଆପଣଙ୍କର କ'ଣ କ'ଣ ଘରେ ସବୁ ଲଗାଇଛନ୍ତି ଟ୍ୟାପ୍ କେତେଟା ଅଛି ଟ୍ୟାପ୍ ଟ୍ୟାପ୍ କେତେଟା ଅଛି ପାଞ୍ଚଟା ଅଛି ଆଉ ବେସିନ୍ ହାତ ଧୋଇବାକୁ କେତେଟା ଅଛି ଲଗାଇଛନ୍ତି ଆଉ ଲାଟ୍ରିନ୍ ବାଥରୁମ୍ କେତେଟା ଅଛି ଗୋଟେ ଗୋଟେ ଆଚ୍ଛା ଇଏ କମ୍ ସେ କମ୍ ଆପଣଙ୍କର ପାଇପ୍ ଲାଗିଯିବ ଦଶ ହଜାର ଟଙ୍କାର ପାଇପ୍ ଲାଗିଯିବ ଆଉ ତା'ପରେ ଜିନିଷପତ୍ର ଦଶ ହଜାର ଟଙ୍କା ଖଣ୍ଡେ ଲାଗିବ ନୂଆ କଲେ ସେଇଟା ଆପଣଙ୍କର ଯାହା ପୁରୁଣା ବାହାରିବ ସେଇଟା ଲଗାଇବା ଆଉ ନହେଲେ ଯାହା ନୂଆ ଲାଗିବ ଆଉ କ'ଣ ଆନୁମାନିକ କହିବା କଥା ଆଉ କ'ଣ ଆଉ ମଟର ମୋଟର ଫିଟିଂ ଅଛି ମୋଟର ତା'ହେଲେ ପାଣି ଉଠାଉଛି ଆପଣ କେବେ କହୁଛନ୍ତି ଯିବାକୁ କାଲି କେତେବେଳକୁ ଗଲେ ହେବ ଦଶଟା ବେଳେ ମୋତେ ଟାଇମ୍ ହେବନି ମୋତେ ଏବେ ଏଇ ଦୁଇଟା ତିନିଟା ହେବ ନାହିଁ ନାହିଁ ମୁଁ ଆଉ ଆଜି ଅଛନ୍ତି ବୋଲି ମୁଁ ଯାଇଥାନ୍ତିହେରି

ଆଚ୍ଛା ଆଚ୍ଛା ଠିକ୍ ଅଛି ଆଉ ମୁଁ ପହଞ୍ଚିବି ଘରେ ଯାଇକି ଆଉ ଆଜ୍ଞା ହଉ